ମୋତେ ଗଛ ଲଗାଇବାକୁ ବହୁତ ଭଲ ଲାଗେ ମୁଁ ଆମ ବାରି ପଟେ ଗୋଟିଏ ବଗିଚା କରିଛି ସେଥିରେ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଇଛି ଆଉ ଅଳ୍ପ ଫଳ ଗଛ ମଧ୍ୟ ଲଗାଇଛି ମୁଁ ସେଗୁଡ଼ିକର ଯତ୍ନ ବହୁତ ଭଲ ଭାବରେ ନେଇଥାଏ ମୁଁ ମୋବାଇଲ୍ରୁ ଦେଖି ମଧ୍ୟ ସେମାନଙ୍କର ନିଏ କ'ଣ କ'ଣ ପକାଇଲେ ଗଛରେ ବହୁତ ଭଲ ଓ ବଡ଼ ଫୁଲ ହେବ ସେଗୁଡ଼ିକ ଦେଖି ଗଛରେ ପକାଏ ସେହି ପ୍ରଦର୍ଶିନୀରେ ମଧ୍ୟ ଗଛ ଓ କୌଶଳ ବିଷୟରେ ବହୁତ ଭଲ ଭାବରେ ବୁଝାଇଲେ ସେଥିରେ ଯୋଗ ଦେଇକି ମୋତେ ବହୁତ ଭଲ ମଧ୍ୟ ଖୁସି ମଧ୍ୟ ଲାଗିଲା ମୋତେ ବହୁତ ଭଲ ଲାଗେ ବଗିଚାରେ ଫୁଲ ଓ ଫଳ ଗଛର ଯତ୍ନ ନେବାକୁ ବଗିଚାକୁ ଗଲେ ମୋତେ ବହୁତ ଆନନ୍ଦ ଲାଗେ ମୋ ପରିବାରର ସମସ୍ତେ ମଧ୍ୟ ମୋତେ ବଗିଚା କାମରେ ସାହାଯ୍ୟ କରନ୍ତି ରକ୍ଷଣବେକ୍ଷଣ ସମୟରେ ବଗିଚାରେ ଅନେକ ପୋକ ଲାଗି ଗଛ କାଟିଦିଅନ୍ତି ମୁଁ ୟୁଟ୍ୟୁବ୍ରୁୁ ଦେଖି ତା'ର ଉପଚାର କରୁଛି